ଆଜ୍ଞା ଭାରତର କୃଷି କହିଲେ ଆମ ଭାରତ ହେଉଛି କୃଷ୍ୟପ୍ରଧାନ ଦେଶ ଏଥିରେ ଶତକଡ଼ା ଷାଠିଏରୁ ସତୁରି ପର୍ସେଣ୍ଟ୍ ଲୋକ କୃଷି ଉପରେ ନିର୍ଭର କରନ୍ତି ତେଣୁ କୃଷକମାନେ ବୃହତ କୃଷି ବ୍ୟବସାୟୀମାନେ କ'ଣ କରନ୍ତି ନା ତାଙ୍କର ଯେଉଁ ଜିନିଷପତ୍ର କିଣନ୍ତି ତାଙ୍କ ନିଜ ନିଜର କିଛି କୋଲ୍ଡ ଷ୍ଟୋର୍ ଅଛି ସେମାନେ ଜିନିଷ କିଣିନେଇ ଯେଉଁ ଜିନିଷକୁ ପନିପରିବାଠୁ ଆରମ୍ଭ କରି ବିଭିନ୍ନ ଜିନିଷ ନେଇ ଅମଳ ସମୟରେ ଯେତେବେଳେ ଅମଳ ଚାଷୀମାନେ କରନ୍ତି ତାକୁ ସେମାନେ ନେଇଯାଆନ୍ତି ନେଇ ଶସ୍ତା ଶସ୍ତାରେ ନେଇଯାନ୍ତି ଏବଂ ମାନେ ତାକୁ ନେଇ ଷ୍ଟକ୍ କରିଦିଅନ୍ତି ଯେତେବେଳେ ଚାଷୀମାନଙ୍କ ପାଖରୁ ଜିନିଷ ସବୁ ସାରିଯାଏ ତେଣୁ ସେ ରିଟର୍ନ ବାହାରକୁ ଛାଡ଼ନ୍ତି ବଜାରକୁ ଛାଡ଼ନ୍ତି ସେତେବେଳେ ସାଧାରଣ ସେହି ଚାଷୀ ଯେଉଁ ଚାଷୀ ଏହାକୁ ବିକିଥାନ୍ତି ଯେଉଁ ଟମାଟର ବିକିଥାନ୍ତି ଯେଉଁ ମାନେ ଦଶ ଟଙ୍କା ଦୁଇ ଟଙ୍କାରୁ ଦଶ ଟଙ୍କା ଭିତରେ ସେହି ଚାଷୀ ଯେତେବେଳେ ନିଜେ ଖାଇବାକୁ ଆଣିଥାଏ ତିରିଶରୁ ଚାଳିଶ ଟଙ୍କା ଦେଇ ଆଣିଥାଏ ଏହିଭଳି ସବୁ ଏଇ ଗୋଟିଏ ଗଲା ଆଉ ଅନ୍ୟାନ୍ୟ ଅନ୍ୟାନ୍ୟ କୋବିଟିଏ କୋବିଟିଏ ଯେତେବେଳେ ଆପଣ ଭଲ ଭାବରେ ଜାଣିଥିବେ ଦୁଇ ଟଙ୍କା ତିନି ଟଙ୍କାରେ କୋବିଟିଏ ପାଇଲେ ନାହିଁ କିନ୍ତୁ କୋଲ୍ଡ୍ ଷ୍ଟୋର୍ବାଲା ଆମ ସରକର ତରଫରୁ କୋଲ୍ଡ୍ ଷ୍ଟୋର୍ର ବ୍ୟବସ୍ଥା କିଛି ନାହିଁ କିଛି ବ୍ୟବସ୍ଥା କରୁନାହାନ୍ତି ସେମାନେ କ'ଣ ପାଇଁ କରୁଛନ୍ତି କହିପରିବିନି ସରକାର ବୋଧେ ସେହିମାନଙ୍କ ପାଇଁ ବୃହତ ବ୍ୟବାସୀୟଙ୍କ ପାଇଁ ବୋଧେ କମ୍ କରୁଛନ୍ତି ଆମ ପାଇଁ ନୁହେଁ ତେଣୁକରି ସେମାନେ କ'ଣ କରୁଛନ୍ତି ନା ସେ ଜିନିଷ ସେ କୋବିଗୁଡ଼ିକ ସେମାନେ ନେଇ ଷ୍ଟକ୍ ରଖିଦେଲେ ଏହା ପରେ ଯେତେବେଳେ କୋବିର ଆମର ଯେତେବେଳେ ଆବଶ୍ୟକ ପଡ଼ିବ ସେମାନେ ଯେତେବେଳେ ଦେବେ ଚଢ଼ା ଦରରେ ଯାହା ଯେଉଁ କିଲୋ ଦୁଇ ଟଙ୍କାରେ କରୁଛନ୍ତି ସେଇଟାକୁ ଆମେ ତିରିଶ ଟଙ୍କା ଚାଳିଶ ଟଙ୍କା ପଚାଶ ଟଙ୍କା ଶହେ ଟଙ୍କା ପର୍ଯ୍ୟନ୍ତ ଆମେ ଦେବୁ ତେଣୁ ଏଠି କ୍ଷୁଦ୍ର ଚାଷୀ ତା'ର ନିଜେ କଷ୍ଟ କରି ଯେଉଁଭଳିଭାବରେ ଉତ୍ପାଦନ କଲା କିନ୍ତୁ ତା'ର ଫଳ ସେ ପାଇଲା ନାହିଁ ସେ ସମ୍ପୂର୍ଣ୍ଣ ବୃହତ କୃଷି ବ୍ୟବସାୟୀମାନେ ନେଇଗଲେ ତେଣୁ କ୍ଷୁଦ୍ର ଚାଷୀମାନେ ଆମର ଏଗୁଡ଼ିକ ଦେଖନ୍ତୁ ଧାନ ଧାନ ଆମର ସରକାରୀ ରେଟ୍ରେ ଏକୋଇଶ ଶହ ତେଇୟାଅଶୀ ଟଙ୍କାରେ ସର୍ବନିମ୍ନ ଯେଉଁଟା ଧାନ ରେଟ୍କୁ ବିକୁଛୁ କିନ୍ତୁ ଆମେ ଚାଉଳ କିଣୁଛୁ କେତେରେ ତିରିଶ ପଇଁତିରିଶରୁ ଚାଳିଶ ଟଙ୍କା ଆପଣ ଦେଖନ୍ତୁ ଚାଉଳ ଚାଉଳରେ କ'ଣ ହେଲା କ'ଣ କଲେ ଯେ ବାଇଶ ଏ ଯେଉଁ ଏକୋଇଶ ଶହ ତେୟାଅଶୀ ଟଙ୍କାର ଜିନିଷ ଆମେ ଚାଳିଶ ଟଙ୍କାରେ କେତେ ଟଙ୍କାର ଫରକ ରହିଲା ଚାଷୀଟିଏ ଖଟିଲେ ଆମ ସରକାର କହୁଛନ୍ତି ଯେ ସରକାର ହିସାବ ତିନି ହଜାର ଗୋଟିଏ ଧାନ କ୍ୱିଣ୍ଟାଲ୍ ଅମଳ କରିବାକୁ ତିନି ହଜାର ଦରକାର ସରକାର ସେତକ ଦେଇପାରୁନାହାନ୍ତି ଆମକୁ ଏକୋଇଶ ଶହ ତେୟାଅଶୀ ଦେଉଛନ୍ତି କିନ୍ତୁ କିଣିଲାବେଳେ ଚାଉଳ କିଣି କରି ଖାଇବେ କେତେ ନା ଚାଳିଶ ଟଙ୍କାରେ ଦେଖନ୍ତୁ ଏ ହେଉଛି ଜଣେ କ୍ଷୁଦ୍ର ଚାଷୀ ପାଇଁ କ୍ଷୁଦ୍ର ଚାଷୀମାନେ ବିକିଲା ବେଳେ କମ୍ ରେଟ୍ରେ ବିକନ୍ତି ଏବଂ କିଣିଲା ବେଳେ ଅଧିକା ରେଟ୍ରେ କିଣନ୍ତି ଏଥିପାଇଁ ଆମର କ୍ଷୁଦ୍ର ଚାଷୀ ବିଭିନ୍ନପ୍ରକାର ପ୍ରଭାବିତ ହୁଅନ୍ତି